କନ୍ଧମାଳ ଜିଲ୍ଲାର ମୁଖ୍ୟ ସାଂସ୍କୃତିକ ପର୍ବ ହେଲା କ୍ରାହାଏନ୍ଦା ଆଉ ଏହା ସେମାନଙ୍କ ସ୍ଥାନୀୟ ପରମ୍ପରା ଏବଂ ଏହି ସାଂସ୍କୃତିକ ପରମ୍ପରା ଦ୍ୱାରା ଲୋକମାନଙ୍କୁ ଏକତ୍ରିତ କରିଥାଏ ଯେଉଁଥିରେ କି ଏହି ପରମ୍ପରା ଢୋଲ ବାଜା ଚାଙ୍ଗୁ ସହ ହୋଇଥାଏ ଯେଉଁଥିରେ କି ସବୁ ପ୍ରତ୍ୟେକ ଲୋକ ଆଗ୍ରହ ସହ ଦେଖିବାକୁ ଯାଇଥାନ୍ତି ଆଉ ଅନ୍ୟ

ଏମିତି ପ୍ରତ୍ୟକ ମହୋତ୍ସବ ବି ରଥ ଯାତ୍ରା ସବୁ ପାଳନ କରାଯାଇଥାଏ